ଆମ ଅଞ୍ଚଳରେ ପ୍ରାକୃତିକ ସମ୍ପଦ କହିବାକୁ ଗଲେ ପ୍ରାୟତଃ ପଥର ଖଣି ଅଛି ଆମ ଅଞ୍ଚଳରେ ପଥର ପ୍ରବଳ ଅଛି ଯାଜପୁର ଅଞ୍ଚଳରେ ପଥର ପ୍ରବଳ ସେଥିପାଇଁ ଏଠି ବିଭିନ୍ନ ପ୍ରକାର ପ୍ଲାଣ୍ଟ ବସାଇ ତାକୁ କ୍ରଶିଂ କରାଯାଇଥାଏ ମୁଁ ଭାବୁଛି ଏଠି ଯଦି କୌଣସି ବଡ ପ୍ଲାଣ୍ଟ ବସାଇ ଯଦି ଏଠୁ ଭଲ ଷ୍ଟୋନ୍ କ୍ରଶିଂ କରି ଯଦି ଅଲଗା ଜିଲ୍ଲା ହେଉ ଅଲଗା ଅଞ୍ଚଳକୁ ଯଦି ପଠାଯାଇପାରିବ ତା'ହେଲେ ଆମ ଅଞ୍ଚଳର ଉନ୍ନତି ହେବା ସଙ୍ଗେ ସଙ୍ଗେ ଏଠାକାର ଲୋକ ମଧ୍ୟ ଭଲ ଦୁଇ ପଇସା ରୋଜଗାର କରିପାରିବେ